ହଁ ମୁଁ ଗୋଷ୍ଠୀ ସହିତ ଦୌଡ଼ିଥିଲି ମୋ ସାଙ୍ଗମାନେ ଗୋଷ୍ଠୀ ମୋ ସାଙ୍ଗ ପିଲା ସାଙ୍ଗ ଝିଅ ଗୋଷ୍ଠୀ ସହିତ ମୁଁ ଦୌଡ଼ିଥିଲି ଆଉ ମୁଁ ଦୌଡ଼ିଲା ବେଳେ ଅନୁଭୂତି କରେ ଯେ ମୁଁ ଫାର୍ଷ୍ଟ କ୍ଲାସ୍ ଆସିବି ସେକେଣ୍ଡ ଆସିବିି କି ପୁରା ହାରିଯିବି ବୋଲି ଅନୁଭୂତି ହେଇଥାଏ ମୋ ଅନୁଭୂତି ମୁଁ ଫାର୍ଷ୍ଟ ଆସିଥିଲି ଆଉ ମୋତେ ଅନୁଭୂତି ଫାର୍ଷ୍ଟ ଆସିଥିଲି ଆଉ ଭଲ ବି ଥିଲା ଆଉ ମୁଁ ମୋ ସାଙ୍ଗମାନେ ଗୋଷ୍ଠୀ ସହିତ ଦୌଡ଼ି ବି ଥିଲୁ ଆମେ ଦୌଡ଼ିକି ବହୁତ ଦୌଡ଼ି ସାରି ଆମ ଗୋଷ୍ଠୀ ସହିତ ଫାର୍ଷ୍ଟ କ୍ଲାସ୍ ବି ଆସିଥିଲୁ ମୋ ବହୁତ ଏନ୍ଜୟ କରିଥିଲୁ ଆମ ଦୌଡ଼ିରେ ଆଉ ସେ ହିଁ ତେବେ ସେହି ଗୋଷ୍ଠୀରେ ଆମେ ଯଦି ନା କେବେ ଚାହିଁବି ଚାହିଁକି ଆଉ ଦୌଡ଼ି ଆମେ ପ୍ରଥମଥର ଗୋଷ୍ଠୀରେ ନେଇଥିନୁ ଆଉ ଦୌଡ଼ି ବି ଥିନୁ ଆଉ ଭଲ ବି ଲାଗିଥିଲା ସାଙ୍ଗ ସହିତ ସାଙ୍ଗ ପିଲାମାନଙ୍କ ସହିତ ଆମେ ଗୋଷ୍ଠୀରେ ଦୌଡ଼ିଥିଲୁ ଆଉ ଦୌଡ଼ିଲେ ବହୁତ ଅନୁଭୂତି ବି ହୋଇଥାଏ କିି ଯେ ଆମେ ଆମେ ହାରିଯିବା ୟା ଫାର୍ଷ୍ଟ କ୍ଲାସ୍ ଆସିବା ଆମର କି ଆମେ ପୁରା ହାରିଯିବା ୟା ଥାର୍ଡ଼ ହେବା ସେଥିପାଇଁ ଆମେ ବହୁତ ଦୌଡ଼ିବା ସମୟରେ ଆମେ ଅନୁଭୂତି କରିଥାଉଁ ଯେ ଆମେ ଆମ ଅନୁଭୂତି ହୋଇ ଆମେ ଫାର୍ଷ୍ଟ ଆସିମୁ ଆସି ଆସିମୁ କି ସେକେଣ୍ଡ ଆସିମୁ କି ପୁରା ହାରିଛି ମୁଁ ବୋଲି ଆସିଥାଏ ସେତେ ବି ଆମ ସାଙ୍ଗ ଗୋଷ୍ଠୀ ଆମେ ଫାର୍ଷ୍ଟ ଆସିଥିନୁ ଆଉ ଆମ ସାଙ୍ଗ ଗୋଷ୍ଠୀରେ ଆମେ ବହୁତ ଭଲରେ ନୁ ଆଉ ଦୌଡ଼ିବା ସମୟରେ ବି ଆମେ ପୁରା ଗୋଟେ ଦୌଡ଼ିଥାଉ ଆଉ ଦୌଡ଼ି ସାରି ଆମ ଗୋଷ୍ଠୀ ବହୁତ ଭଲ ପାଇଥାଏ ଦୌଡ଼ିକି ଆମ ସାଙ୍ଗ ସାଙ୍ଗ ଗୋଷ୍ଠୀ ଦୌଡ଼ିଥାଉଁ ସେଥିପାଇଁ ଆମକୁ ବହୁତ ଖୁସି ଲାଗିଥାଏ ଆମେ ବହୁତ ସାଙ୍ଗମାନେ ବହୁତ କ୍ଲୋଜ୍ ବି ଥାଉଁ କି ଆମ ଗୋଷ୍ଠୀ ବହୁତ ଭଲରେ ଥାଉ ବୋଲି ଆମେ ଦୌଡ଼ିବା ସମୟରେ ବି ଭାବୁ ଆମ ଗୋଷ୍ଠୀ ବହୁତ ଭଲରେ ଦୌଡ଼ିବା ସେମିତି କରିବା ବୋଲି ଆମେ ଗୋଷ୍ଠୀ ଗୋଷ୍ଠୀ ସହିତ ଦୌଡ଼ିଥାଏ